ଦେଖ ସାଙ୍ଗ ମୋର ଖାଇବାରେ ବହୁତ ଲୋଭ ମୋତେ ଖାଇବା ଜିନିଷ ମୋତେ ବହୁତ ପସନ୍ଦ କାହିଁକିନା ମୋତେ ଯେତେସବୁ ନୂଆ ନୂଆ ଆଇଟମ୍ ଖାଇବାକୁ ମୋତେ ବହୁତ ଭଲ ଲାଗେ ଯେହେତୁ ମୁଁ ତୁମ ଏରିଆକୁ ଆସିଛି ତୁମ ଏରିଆରେ ଏଇଠି କେଉଁ ରେଷ୍ଟୁରାଣ୍ଟ୍ କିମ୍ବା କେଉଁଠି ଭଲ ଖାଇବା ମିଳୁଛି ମୋତେ ସେଇଠିକି ନେଇକି ଚାଲ ଆଉ ନୂଆ ନୂଆ ଆଇଟମ୍ ସେଇଠି ସବୁ କ'ଣ ବନାହେଉଛି ତା' ବିଷୟରେ ମୋତେ କୁହ ଆଉ ଯଦି ନୂଆ ନୂଆ ଆଇଟମ୍ ସବୁ ମୋତେ ଭଲ ଲାଗିବ ତାହେଲେ ମୁଁ ଖାଇବି ଆଉ ମୋତେ ସେହି ଜାଗାକୁ ମୋତେ ନେଇକି ଚାଲ